ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତର ଅର୍ଥନୀତି ବହୁତ ପରିମାଣରେ ବିକଶିତ ହୋଇଛି ଏହି ବିକଶିତ ପଛରେ ବହୁତ କାରଣ ଶିଳ୍ପ ଗୁଡ଼ିକ ମଧ୍ୟ ରହିଛି ଯାହାକି ଆମେ କହି ପାରିବା ସ୍ଵାକ୍ଷରତା ଏବଂ ଗମନା ଗମନ ଯାହାକି ବିମାନ ରେଳବାଇ ଏହି ଶିଳ୍ପ ଗୁଡ଼ିକର ଅଭିବୃଦ୍ଧି ଫଳରେ ବିଭିନ୍ନ ପ୍ରକାରର ବସ୍ତୁ ଗୁଡ଼ିକର ପରିଚାଳନା ସୁସମୟରେ ଏବଂ ସୁରକ୍ଷିତ ଭାବରେ ହୋଇଥାଏ ଯାହାକି ଭାରତର ଅଭିବୃଦ୍ଧି ଫଳର ଫଳର ଏକ ମୂଳଦୁଆ ଅଟେ ଏଥିମଧ୍ୟରେ ଡିଜିଟାଲ ପେମେଣ୍ଟ ଯାହାକି ଲୋକମାନଙ୍କୁ ବହୁତ ସୁବିଧା ସୁଯୋଗ ଦେଇଥାଏ ଖୁବ କମ ସମୟରେ ଲୋକମାନେ ବ୍ୟାଙ୍କ ବ୍ୟାଙ୍କକୁ ନଯାଇ କି ନିଜ ନିଜ ପାଖରେ ସେମାନେ ନିଜର ନିଜର ପେମେଣ୍ଟଟି କରିଥାଆନ୍ତି ଯାହାକି ଏହା ଏକ ମୁଖ୍ୟ କାରଣ ରହୁଛି କି ଯେ ଭାରତ ଏକ ବିକଶିତ ଦେଶ ହେଇପାରିଛି